ମୋର ଯେଉଁ ବଗିଚା ଅଛି ଆମ ଘର ପଛପଟେ ମୋର ଗୋଟେ ଛୋଟ ବଗିଚାଟେ ଅଛି ସେ ବଗିଚାରେ ବିଭିନ୍ନ ପ୍ରକାରର ଫୁଲ ଫଳ ପନିପରିବା ଗଛ ମୁଁ ଲଗାଇଛି ସେହି ଗଛ ବଢ଼ିବା ସହିତ ତା ଚାରିପାଖରେ ବିଭିନ୍ନ ପ୍ରକାରର ମୋର ଅଦରକାରୀ ଗଛ ମଧ୍ୟ ଉଠୁଛି ଯାହା କି ମୋ ଗଛ ବଢ଼ିବା ପାଇଁ ତାହା ବାଧା ସୃଷ୍ଟି କରୁଛି ଯେପରିକି କାନସିଂ ଆଉ ବିଭିନ୍ନ ପ୍ରକାରର ଘାସ ଗଛ ଦୁବଗଛ ମଦରଙ୍ଗା ଗଛ ଏହିପରି ବିଭିନ୍ନ ଗଛ ଉଠୁଛି ମୁଁ ଫଳ ଫୁଲ ଫ ପନିପରିବା ବଢ଼ିବା ପାଇଁ ଯେଉଁ ସାର ପାଣି କମ୍ପୋଷ୍ଟ୍ ଖତର ବ୍ୟବହାର କରୁଛି ତାରି ମାଧ୍ୟମରେ ସେଗୁଡ଼ିକ ବହୁତ ବଡ଼ ହେଇ ବଢ଼ିବାରେ ଲାଗିଛନ୍ତି ସେ ମୋର ମୋ ଗଛ ସେ ବଢ଼ିବାରେ ସେମାନେ ବାଧା ସୃଷ୍ଟି କରୁଛନ୍ତି ବିଛୁଆତି ବି ମଧ୍ୟ ହୋଇଥାଏ ଏହା ଆମ ଦେହରେ ଲାଗିଲେ ବି କୁଣ୍ଡେଇ ହୁଏ ଆଉ ଯେଉଁ ଗଛ ସବୁ ବିଭିନ୍ନ ପ୍ରକାର ହେଇଥାଏ ସେ ସବୁ ଆମର କୌଣସି ଦରକାରରେ ଆସେ ନାହିଁ ଆଉ ଆମେ ଯେଉଁ ଏତେ ପରିଶ୍ରମ କରିକି ଯେଉଁ ସବୁ ଗଛ ଲଗାଇଥାନ୍ତି କିଛି ପନିପରିବା ଫଳ ଫୁଲ ପାଇବା ପାଇଁ ସେସବୁରେ ମଧ୍ୟ ସେମାନେ ବାଧା ସୃଷ୍ଟି କରନ୍ତି ସେଥିପାଇଁ ସେଗୁଡ଼ିକୁ ମୁଁ ସାଧାରଣତଃ ତାକୁ ଓପାଡ଼ିକି ଫୋପାଡ଼ିଦିଏ ଓପାଡ଼ିକି ଫୋପାଡ଼ିଦିଏ ଆଉ ଘାସ ଗୁଡ଼ିକ ସେଇଠି ସଫା କରିକି ବାଛି ଦିଏ ଯେତେ ଥର ବି ମାନେ ଥରେ ବି ଉଠିଲାକୁ ସଫା କରିଦେଲେ ଆଉ ଉଠେନି ତ ତଥାପି ଯଦି ଆଉ ସେକେଣ୍ଡ ଥର ଉଠେ ତାହେଲେ ବି ମୁଁ ତାକୁ ସଫା କରିଦିଏ ଏହିପରି ବିଭିନ୍ନ ପ୍ରକାରର ସବୁ ଅସାଧାରଣ ବୃକ୍ଷ ଗୁଡ଼ିକ ହେଇଥାନ୍ତି ସେଗୁଡ଼ିକ ମୁଖ୍ୟାତଃ ହବାର କାରଣ ହଉଛି ମୁଁ ଯେଉଁ କମ୍ପୋଷ୍ଟ ଖତ ବ୍ୟବହାର କରୁଛି ପାଣି ଦଉଛି ତ ତା ଫଳରେ ସେ ତାକୁ ଆଶ୍ରୟ କରିକି ତା ସାହାଯ୍ୟରେ ସେ ପାଇବା ଫଳରେ ପାଣି ହେରିକା ସେ ସବୁ ଉଠିଥାଏ ଉଠୁଛି ଆଉ ସେଥିପାଇଁ ମୁଁ ତାକୁ ନଷ୍ଟ କରିଦିଏ